ଗ୍ରାମାଞ୍ଚଳରେ ରହୁଥିବା ବ୍ୟକ୍ତିମାନେ ତାଙ୍କେ ବାଟି ଖେଳନ୍ତି ଯେଉଁ ସମୟରେ ବାଟି ଖେଳନ୍ତି ବାଟି ଖେଳିବା ଦ୍ୱାରା ତାଙ୍କର ଲକ୍ଷ୍ୟ ପୁରାପୁରି ଲାଖ ଆସିଥାଏ ତହିଁ ସହିତ ପିଲି ବାଳି ଖେଳନ୍ତି ପିଲି ବାଡ଼ିକୁ ଗିଲି ଦଣ୍ଡା କୁହନ୍ତି ଗିଲି ଦଣ୍ଡା ଯେଉଁ ସମୟରେ ଖେଳୁଛନ୍ତି ସେ ସମୟରେ ତାଙ୍କ ପୁରାପୁରି ଏମ୍ ଛେ ତାର ବି ମଧ୍ୟ ଲକ୍ଷ୍ୟ ଲକ୍ଷ୍ୟ ରଖିକି ମାଇଣ୍ଡ କନ କନଷ୍ଟ୍ରେଟେସନରେ ରଖିକି ଖେଳିବାର ଦରକାର ପୁଣି ଗ୍ରାମାଞ୍ଚଳରେ ସବୁଠୁ ଫେମସ ଖେଳ ଭଲିବଲ ଭଲିବଲ ସମସ୍ତେ ଖେଳନ୍ତି ଭଲିବଲରେ ବା ଛଅ ଛଅ ବାର ଜଣ ଖେଳନ୍ତି ଭଲିବଲ ଖେଳିବା ଦ୍ୱାରା ତାଙ୍କର ମାନସିକ ଭାବ ମାନସିକ ଚାପ ଓ ତାଙ୍କର ଶାରିରୀକ ବଳ ଶାରିରୀକ ଦୁର୍ବଳତା ମଧ୍ୟ କମିଥାଏ

ଆମର ଗ୍ରାମାଞ୍ଚଳର ସବୁଠାରୁ ପ୍ରସିଦ୍ଧ ଖେଳ କ୍ରିଟେଟ କ୍ରିଟେକ କ୍ରିକେଟ ସମସ୍ତେ ଖେଳନ୍ତି କ୍ରିକେଟ ଖେଳନ୍ତି କ୍ରିକେଟ ସହିତ ତାଙ୍କର ମାନସିକ ଚାପ ସବୁ ମୁଣ୍ଡରେ ଯେତେ ମାନସିକ ଚାପ ରହୁଛି କ୍ରିକେଟ ଖେଳିବା ଦ୍ୱାରା ତାଙ୍କ ସମସ୍ତ ମନ ହାଲକା କରିଥାଆନ୍ତି କ୍ରିକେଟ ଖେଳି କ୍ରିକେଟର ନାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧ୍ୟ ଏଠାରେ ହୋଇଥାଏ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହୋଇଥିଲେ ସମସ୍ତେ ଗ୍ରାମଞ୍ଚଳର ଯେତେ ଲୋକ ଅଛନ୍ତି ସମସ୍ତେ ଆସିକି କ୍ରିକେଟ ମଧ୍ୟ ଦେଖନ୍ତି ପୁଣି ଆସେ ଆମର ଫୁଟବଲ୍ ଗ୍ରାମଞ୍ଚଳରେ ଫୁଟବଲ୍ ତ ସବୁ ଦିନେ ହୁଏନି କେତେବେଳେ ବା କେତେଦିନ ପରେ କେମିତି ବର୍ଷା ସିଜନରେ ହୁଏ ଫୁଟବଲ ଖେଳ ଖେଳିବା ତାଙ୍କର ଅଭ୍ୟାସ ନାହିଁ କିନ୍ତୁ ଗ୍ରାମଞ୍ଚଳର ଲୋକ ଯାକ ଫୁଟବଲ୍ ମଧ୍ୟ ଖେଳନ୍ତି ଗ୍ରାମଞ୍ଚଳର ଅଧିକାଂଶ ତ ତାଙ୍କୁ ଖେଳିବାପାଇଁ ସ୍ଥାନ ରହିନଥାଏ ଯେମିତି କି କ୍ରିକେଟ ପିଚ୍ ଭଳିବଲ ପିଚ୍ ସେମିତି କିଛି ରହିନଥାଏ ଗ୍ରାମାଞ୍ଚଳରେ ଲୋକଯାକ ନିଜ ଚାଷ ଭୂମିରେ ଯେଉଁ ସମୟରେ ଚାଷ ଆସେ ଯେଉଁ ଖେଳ ପଡ଼ିଆକୁ ତାଙ୍କେ ଚାଷ କରନ୍ତି ଓ ଖେଳ ସରିଲା ପରେ ଚାଷ ସରିଲା ପରେ ତାଙ୍କେ ଖେଳ ଖେଳନ୍ତି ସେଥିରେ ତାଙ୍କର ଟିକେ ଅସୁବିଧା ହୋଇଥାଏ ଆଉ ଗ୍ରାମାଞ୍ଚଳରେ ଜୁଆ ଜୁଆ ଯେମିତି କି ଖେଳନ୍ତି ତାପରେ ଆମର ପୁରାପୁରି ମାଇଣ୍ଡ ଗେମଟି ଆସେ ବାଘ ଛେଳି ବାଘ ଛେଳି ତାଙ୍କେ ଖେଳିବା ଦ୍ୱାରା ତାଙ୍କର ମାଇଣ୍ଡ ବା ତାଙ୍କର ନଲେଜ୍ ବହୁତ ଆଗକୁ ବଢ଼େ ପୁଣି ତାସ୍ ଖେଳନ୍ତି ଟାଇମ୍ ପାସ କରିବା ପାଇଁ ପୁଣି ବିଭିନ୍ନ ପ୍ରକାର ଖେଳ ଗ୍ରାମାଞ୍ଚଳରେ ହୋଇଥାଏ ଗ୍ରାମାଞ୍ଚଳରେ ବହୁତ ପ୍ରକାରର ଖେଳ ଖେଳନ୍ତି ଯେଉଁଟାକି ଆମର ଓଡ଼ିଶା ବା ଇଣ୍ଡିଆରେ ଖେଳନ୍ତି ନାହିଁ ଏଇଠି ବହୁତ ପ୍ରକାର ଯେମିତି ଭଲିବଲ କନା ବଲ୍ କନା ବଲ୍ ମଧ୍ୟ ଖେଳନ୍ତି କନା ବଲ୍ ଖେଳିବା ଦ୍ୱାରା ତାଙ୍କର ମାଇଣ୍ଡ ଟ୍ରେସ୍ କମିଥାଏ ଓ ତାଙ୍କର ଶାରିରୀକ ବୃଦ୍ଧି ହୋଇଥାଏ ତାପରେ ଆସୁଛି ଆମର ସାଇକେଲ୍ ଟାୟାର ଚଲେଇବାଟା ପିଲାମାନେ ସାଇକେଲ୍ ଟାୟାର ଚଲେଇ ଚଲେଇ କି ଗ୍ରାମଞ୍ଚଳରେ ବହୁତ ଖୁସି ରୁହନ୍ତି ଛୋଟ ପିଲା ଯାକ ଛୋଟ ପିଲା ଯାକ ଟାୟାର ଚଲାନ୍ତି ପୁଣି ହାଇ ଜମ୍ପ ଲଙ୍ଗ୍ ଜମ୍ପ ମଧ୍ୟ ଖେଳନ୍ତି ହାଇ ଜମ୍ପ ଲଙ୍ଗ୍ ଜମ୍ପ ଖେଳିବା ଦ୍ୱାରା ତାଙ୍କ ଶରୀର ବି ଭଲ ରୁହେ ତାଙ୍କର ମାନସିକ ଭାବ ବି ଭଲ ରୁହେ ତା ସହିତ ପିଲା ଯାକ ନିଜର ଜୀବନରେ ବହୁତ ସୁସ୍ଥତା ଲାଭ କରିଥାନ୍ତି